ଚଉଦ ଜୁନ ଦୁଇହଜାର କୋଡ଼ିଏ ସାତ ଜୁଲାଇ ଦୁଇହଜାର ପନ୍ଦର ପାଞ୍ଚ ଅକ୍ଟୋବର ଦୁଇହଜାର ଉଣେଇଶ ଚଉଦ ଫେବୃୟାରୀ ଦୁଇହଜାର ବାଇଶ ପଚିଶ ନଭେମ୍ବର ଦୁଇହଜାର ଏକୋଇଶ